ହଁ ହ୍ୟାଲୋ ହଁ ମୁଁ ଦୋକାନୀବାଲା କହୁଛି ମଣ୍ଟୁ ମାଂସ ଦୋକାନୀ ହଁ ହଁ ହଁ ଆମର ଆମର ଛେଳି ମାଂସ ଖାସି ମାଂସ ମେଣ୍ଢା ମାଂସ ହେଲା କୁକୁଡ଼ା ମାଂସ ଦେଶୀ କୁକୁଡ଼ା ଯେଉଁ ଜଙ୍ଗଲ କୁକୁଡ଼ା ଅଛି ବ୍ରଏଲର୍ ବି ଅଛି ହେଲା ଆଉ ବିଭିନ୍ନପ୍ରକାର ଜଙ୍ଗଲ ମାଂସ ବି ଆପଣଙ୍କୁ ଆମେ ଦେଇପାରୁଛୁ ହେଲା ଜଙ୍ଗଲରେ ଯେଉଁ ମାଂସ ସବୁ ଅଛି ହରିଣ ଫରିଣ ଯେଉଁ ଅଛନ୍ତି ଏଗୁଡ଼ା ବି ଆମେ ଦେଇପାରୁଛୁ କିନ୍ତୁ ଏଗୁଡ଼ା ନନ୍ ଅଫିସିଆଲି ଏଗୁଡ଼ା ମୁଁ ଫୋନ୍ରେ କହି ହେବନି ହେଲା ହଁ ହଁ ହଁ ହଁ ଦେଶୀ ଦେଶୀ କୁକୁଡ଼ା ଆସିବ ଆଜ୍ଞା ଛଅଶହ ଟଙ୍କା କେ ଜି ତଟକା ମାଂସ ମଟନ୍ ତ ସାତଶହ ଟଙ୍କା ମଟନ୍ ସାତଶହ

ହଁ ହଁ ହଁ ହଁ ହଁ ଶୁଣନ୍ତୁ ଆପଣ କେଉଁ ଜାଗାରୁ କହୁଛନ୍ତି ଲୋକେସନ୍ କୁହନ୍ତୁ କେଉଁ ଜାଗାରୁ ଆପଣ କହୁଛନ୍ତି ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ମୁଁ ଦେଖିଛି ଦେଖିଛି ଦେଖିଛି ଦେଖିଛି ଦେଖିଛି ହଁ ହଁ ହଁ ଶୁଣନ୍ତୁ ଆପଣ ତ କହିଲେ କହୁଛନ୍ତି ଆମେ ଘରକୁ ବି ପଠାଇବି ବୋଲି ଆପଣଙ୍କୁ ଯେତିକି ମୁଁ ରେଟ୍ କହିଲି ଆଉ ପଚାଶ ଟଙ୍କା ଅଧିକା ଲାଗିବ ଆଉ କମେଇବା କ'ଣ ଆଉ ପଚାଶ ଟଙ୍କା ମୁଁ ଡେଲିଭରି ଘରକୁ ନେଇ ପଠାଇବି ମାନେ ଆମ ସେହି ଲୋକର ସେ ଚାର୍ଜ୍ ତେଲ ପଡ଼ିବ ଇତ୍ୟାଦି ଇତ୍ୟାଦି ତା'ପରେ ଭଲ ମାଂସ ଆପଣଙ୍କୁ ଦେବାକୁ ପଡ଼ିବ ନା ଭଲ ଥରେ ଆପଣ ଥରେ ମାଂସ ନେଲେ ମାନେ ଆପଣ ସବୁବେଳେ ଡାକିବେ ତେଣୁ ଆପଣ ଆଉ ଗୋଟେ କାମ କରନ୍ତୁ ଯଦି ଆପଣ ଘରକୁ ନେବେ ବୁଝିପାରିଲେ ଆପଣ ସାହି ପଡ଼ିଶାରେ କିଛି ଲୋକଙ୍କୁ କୁହନ୍ତୁ ହେଲା ଆମେ ହୋମ୍ ଡେଲିଭରି ଆମେ ଦେଉଛୁ ବୁଝିପାରିଲେ ହଁ ଆପଣ ହେଟା ଗୋଟେ କୁହନ୍ତୁ ହଁ କୁହନ୍ତୁ

ହଁ ଶୁଣନ୍ତୁ ଆମ ଆମେ ଦେଇ ପାରିବା ହୋମ୍ ଡେଲିଭରି ସର୍ଭିସ୍ ଆମର ଅଛି ଆମେ ଟିକିଏ ଅଳ୍ପ ଟିକିଏ ଆଉ ଚାର୍ଜେସ୍ ଲାଗିବ ଆପଣଙ୍କର ଯେଉଁ ଅଛନ୍ତି ଯେଉଁ ଆଉ ଚାରି ପାଞ୍ଚ ସାତ ଘର ଅଛନ୍ତି ସମସ୍ତଙ୍କୁ ଆଟାଚ୍ କରିଦେବା ଆମର ଗୋଟେ ଥରରେ ଯିବ ଗୋଟେ ପିଲା ଥରେ ଯିବ ସମସ୍ତଙ୍କୁ ଦେଇ ଦେଇକି ଆସିବ ଆଉ କ'ଣ ଆଉ ଆପଣଙ୍କର ଆପଣଙ୍କର ଯେଉଁ ନେବେ ହୋମ୍ ଡେଲିଭରି କେତେ ମାଂସ ନେବେ ଆଜି ଦରକାର ଆପଣଙ୍କର ମାଂସ ଆଜି ଆଜି

ହଉ ହଉ ଠିକ୍ ଅଛି ଆମେ ଆପଣଙ୍କୁ ପଠାଇଦେବା କେତେ ଅଛି କ'ଣ ଅଛି କ'ଣ ଆପଣ ଅର୍ଡ଼ର୍ଟା ପ୍ଲେସ୍ କରନ୍ତୁ କହିଲେ ମୁଁ ପ୍ୟାକେଟ୍ କରିକି ଆପଣଙ୍କୁ ଆମର ଗୋଟେ ଅଛି ଲୋକ ଅଛି ହୋମ୍ ଡେଲିଭରି ପାଇଁ ଆମର ଲୋକ ଅଛି ଡେଲିଭରି ବଏ ବୁଝିପାରିଲେ ହଁ ସେ ନେଇକି ଆପଣଙ୍କୁ ଆପଣଙ୍କ ଘରେ ଆପଣଙ୍କୁ ଦେଇ ଦେଇଥିବ ଆପଣଙ୍କ ମୁଁ ଲୋକେସନ୍ ଦେଇଦେବି ଆପଣଙ୍କ ଫୋନ୍ ନମ୍ବର୍ ବି ନେଇଯିବି ଆଟାଚ୍ କରିଦେବି ସେ ନେବ ଯେ ଆପଣଙ୍କୁ ଦେବ ଆପଣଙ୍କୁ ଦେବ ଆପଣଙ୍କ ପାଖରେ ଘର ପାଖରେ ଥିବ ଆପଣ ଆଚ୍ଛା କେତେ ପଠେଇବି କେତେ କେତେ

ଦୁଇ କିଲୋ ତ ହଉ ଠିକ୍ ଅଛି ଆପଣ ପଇସାଟା ସାଙ୍ଗେ ସାଙ୍ଗେ ତାକୁ ଦେଇଦେବେ ହେଲା ଯେଉଁ ପିଲା ଯିବ ପିଲାଟାକୁ